ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମୁଁ ଲୋଟସ୍ କମ୍ପାନୀର ଜଣେ ଏଜେଣ୍ଟ୍ କହୁଥିଲି ଆମର ମ୍ୟାଡ଼ାମ୍ ଆର ବର୍ଷ ଆର ମାସରେ ଗୋଟେ ନୂଆ ଫେସିଆଲ୍ କିଟ୍ ଲଞ୍ଚ୍ ହେବାକୁ ଯାଉଛନ୍ତି ଯାଉଛି ଆପଣ ତ ଜାଣିଥିବେ ଲୋଟସ୍ କମ୍ପାନୀ ଆମର ଇଣ୍ଡିଆରେ ଗୋଟେ ବ୍ରାଣ୍ଡ୍ ଟାଇପ୍ର ଗୋଟେ ତ ବ୍ରାଣ୍ଡେଡ଼୍ ଜିନିଷ ଆପଣ ଏହାକୁ କିଣିବେ ମାନେ ଆପଣ ନାଇଁ ମ୍ୟାମ୍ ଆପଣ ତ ଜାଣିଛନ୍ତି ନାଇଁ ମ୍ୟାଡ଼ାମ୍ ଆପଣ ତ ଜାଣିଥିବେ ଲୋଟସ୍ ଗୋଟେ ଆମର ଇଣ୍ଡିଆର ଗୋଟେ ନାମିଦାମୀ ବ୍ରାଣ୍ଡ୍ ସେଥିରେ ସାଇଡ଼୍ ଇଫେକ୍ଟ୍ କିଛି ବାହାରିବନି ଆଉ ଆପଣ ଲୋକମାନଙ୍କୁ ବି ଡ଼ିସ୍କାଉଣ୍ଟ୍ ରେଟ୍ରେ ଦେଇପାରିବେ ଯେଉଁଥିରେ ଆମଠୁ ନେବେ ଆଉ ଆପଣଙ୍କର ବି ସେଇଥିରେ ବି କିଛି ଲାଭ ରହିବ ପ୍ରଫିଟ୍ ବି ମିଳିବ ଆପଣଙ୍କୁ ଆଉ ଏଥିରେ କିଛି ସାଇଡ଼୍ ଇଫେକ୍ଟ୍ ମିଳିବନି କି ସାଇଡ଼୍ ଇଫେକ୍ଟ୍ ଯଦି ହେଲା ତ ସମସ୍ତଙ୍କ ଖର୍ଚ୍ଚ କମ୍ପାନୀ ବହନ କରିବ ହଁ ମେମ୍ କୁହନ୍ତୁ ଉପକାରିତା ମ୍ୟାମ୍ ଫେସିଆଲ୍ କିଟ୍ ତ ଆପଣ ଏହାକୁ ବ୍ୟବହାର କରିପାରିବେ ମ୍ୟାରେଜ୍ ଫ୍ୟାରେଜ୍ ସେରିମନିରେ କିମ୍ବା ଆଉ କୌଣସି କୁଆଡେ ବାହାରକୁ ବୁଲିବାକୁ ଗଲାବେଳେ ଏଥିରେ କିଛି କନ୍ଟେଣ୍ଟ୍ ଅଛି ଆମର କିଟ୍ ମାନେ ଆମର ଏଥିରେ କ୍ରିମ୍ ଦେଉଛି ଗୋଟେ ଫେସ୍ ୱାସ୍ ରହୁଛି ଗୋଟେ ଫେସ୍ ଜେଲ୍ ରହୁଛି ଯାହାକୁ ଆପଣ ବ୍ୟବହାର କରିପାରିବେ ନାଇଁ ମାର୍କେଟିଂ ଅନୁସାରେ ଏଇଟା ଆପଣଙ୍କୁ ସେହି ପାଖାପାଖି ସେଇ ରେଟ୍ରେ ମିଳିଯିବ କାରଣ ବ୍ରାଣ୍ଡ୍ ଜିନିଷ ନା ତ କମ୍ ଦାମ୍ରେ ତ ଏମିତି କିଛି ମିଳିବନି ତ ମାର୍କେଟିଂ ଅନୁସାରେ ସେ ରେଟ୍ ପାଖାପଖିରେ ମିଳିଯିବ ଆପଣଙ୍କୁ ଆମେ ଡ଼ିସ୍କାଉଣ୍ଟ୍ରେ ଯାହା ଦେବୁ ଟ୍ୱେଣ୍ଟି ପର୍ସେଣ୍ଟ୍ ଯାହା ଆପଣ ସେଇଟାକୁ ଚାଳିଶ ଟଙ୍କାର ଜିନିଷ ଆମଠୁ ଆପଣ ନେବେ ତିରିଶ ଟଙ୍କା କି ଅଠେଇଶ ଟଙ୍କାରେ କିଣିକି ନେବେ ତାଙ୍କୁ ଆପଣ ବିକିବେ ପଇଁତିରିଶି ଟଙ୍କାରେ ତ ଏଇଠି ଆପଣଙ୍କ ଲାଭ ହେଲା ଆପଣ ପାଞ୍ଚ ଟଙ୍କା ପାଇପାରିବେ ସାତ ଟଙ୍କା ପାଇପାରିବେ ହଁ ମେମ୍ କୁହନ୍ତୁ ଆଉ ସୁବିଧା ଦିଆଯିବ ଆପଣଙ୍କୁ ଆପଣଙ୍କ ଯାହା ବି କିଛି ମନେକର ବିକ୍ରି ହେଲା ନାହିଁ ତ ଆମେ ତାକୁ ରିଟର୍ନ୍ ବି ଆଣିପାରୁ ଧର ଏକ୍ସପାଇରୀ ସରିଗଲା ତ ଏକ୍ସପାଇରୀ ସରିଗଲେ ଆପଣ ତାକୁ ଏକ୍ସଚେଞ୍ଜ୍ ବି କରିପାରିବେ ଆଉ ରିଟେଲର୍ମାନଙ୍କୁ ଜାଣିଛୁ ଆମେ ଆପଣଙ୍କର ଅଣ୍ଡର୍ରେ ଯାହା ବି ହେଲେ ପାଞ୍ଚଶହରୁ ଛଅଶହ ରିଟେଲର୍ ଯେମିତି ହେଲେ ଥିବେ ତ ଆପଣ ତାଙ୍କ ସହିତ ଆମର ଟିକିଏ ମାର୍କେଟିଂ କରେଇବେ ବାସ୍ ୱାରେଣ୍ଟି ଆପଣଙ୍କୁ କିଟ୍ ହିସାବରେ ମିଳିଯିବ ତିନିରୁ ଚାରି ମାସ ଆଉ ୱାରେଣ୍ଟି ତ ମିଳିଯିବ ୱାନ୍ ଇଅର୍ ପାଖାପାଖି ଏକ୍ସପାୟାର୍ ହେବନି ନୂଆ ପ୍ରଡକ୍ଟ୍ ନୁହଁ ନା ନା ନୂଆ ପ୍ରଡ଼କ୍ଟ୍ ନୁହଁ ନୂଆ ପ୍ରଡ଼କ୍ଟ୍ ନୁହଁ ବାସ୍ ଏଇଟା ଆମର ବ୍ରାଣ୍ଡ୍ ଅଛି ଆମ ଇଣ୍ଡିଆରେ ଯଦି ବି ଆପଣଙ୍କ ସେଲିଂ ନ ହେଲା ତା'ହେଲେ କିଛି ନାହିଁ ଆପଣଙ୍କ କିଛି ଲସ୍ ହେବନି ଆପଣ ସେଲିଂ କଲା ପରେ ସବୁ ପେମେଣ୍ଟ୍ କରିପାରିବେ ସେଥିରେ ଆପଣଙ୍କ କମ୍ପାନୀ ସବୁ ବୁଝିଯିବ ସେ ଆମେ ଆମେ ତାକୁ ଏକ୍ସଚେଞ୍ଜ୍ କରିପାରିବୁ ଆମେ ତାକୁ ଆମର ସେ କମ୍ପାନୀରେ ଅଛି ରୁଲ୍ସ୍ ରେଗୁଲେସନ୍ ହୋଇକି ଅମର ଯେଉଁ ଆପଣ ଏଇ ଯେଉଁ ଯେଉଁ ଜିନିଷ ନେଇଥିବେ ତ ସେ ଅନୁସାରେ ଆମେ ତାକୁ ଏକ୍ସଚେଞ୍ଜ୍ ମଧ୍ୟ କରିପାରିବୁ ଯେତିକି ତା'ର ୱାରେଣ୍ଟି ଥିବ ସେ ଡେଟ୍ ଅନୁସାରେ ମେମ୍ ବୁଝିପାରିଲିନି କ'ଣ କହିଲେ

କାର୍ଡ଼୍ଟା ଆମେ ଏହି ପ୍ରଡ଼କ୍ଟ୍ ତ ଆମେ ଫେସିଆଲ୍ କିଟ୍ ଗୋଟେ ନୂଆ ଲଞ୍ଚ୍ କରୁଛୁ ଆଗରୁ ସବୁ ଏମିତି ମିଳୁଥିଲା ଯେମିତି ଆମର ନାମିଦାମୀ ବ୍ରାଣ୍ଡ୍ ନାମିଦାମୀ ଜିନିଷ ଯେଉଁ ସେଗୁଡିକୁ ବି ଆମେ ଆପଣଙ୍କୁ ଦେଇ ପାରିବୁ ଆପଣଙ୍କୁ ମାର୍କେଟିଂ ପାଇଁ ତ କିଛି କରିବାକୁ ପଡ଼ିବନି ବାସ୍ ଆପଣ ରିଟେଲର୍ମାନଙ୍କୁ ଏହି ସବୁ କଥା ଟିକିଏ ବୁଝାଇଦେବେ